ମୋର ପ୍ରିୟ ନକ୍ଷେତ୍ର ଗୁଡ଼ିକ ହେଲା ଧ୍ରୁବତାରା ରଞ୍ଜାତାରା ମଙ୍ଗଳ ତିନିଟାକ ସପ୍ତର୍ଷିମଣ୍ଡଳ ଭିତରୁ ଏହି ତିନୋଟି ଯାକ ମୋତେ ମୋର ପ୍ରିୟ ଆଉ ସେମାନଙ୍କୁ ଚିହ୍ନଟ କରିବାକୁ ହେଲେ ସେମାନେ ଧ୍ରୁବତାରା ସନ୍ଧ୍ୟା ସମୟରେ ଦେଖାଦେଇଥାଏ ତ ମଞ୍ଜାତାରା ସକାଳୁ ସକାଳୁ ଦେଖାଦେଇଥାଏ ଆଉ ଯେକୌଣସି ବି ତାରାମାନେ ବି ରହିଲେ ସେ ସନ୍ଧ୍ୟା ସମୟରେ ମଧ୍ୟରାତ୍ରି ସମୟରେ ଆକାଶର ଏକ ଭାଗରେ ଏକ ଜାଗାରେ ଲମ୍ବିଭୁତ ହୋଇ ଆକାର ବିସ୍ତାରିତ କରି ରହିଥାନ୍ତି ଚକ୍ ଚକ୍ କରିଥାନ୍ତି ତ ସେମାନଙ୍କୁ ଚିହ୍ନଟ କରିବା ସେମାନେ ହେଲେ ୟୁରାନସ୍ ନେପଚ୍ୟୁନ୍ ପ୍ଲୁଟୋ ମଙ୍ଗଳ ଶନି ବୃହସ୍ପତି ଇତ୍ୟାଦି